ବିରିୟାନୀଟା ମୋତେ ବହୁତ କଷ୍ଟକର ହୁଏ କାହିଁକିନା ମୁଁ ସେ ଜିନିଷଟା କରିପାରେନି ଠିକ୍ସେ କରିପାରେ ନାହିଁ କାହିଁକିନା ମୁଁ କଲାବେଳେ ତାକୁ ତଳେ ଗୋଟେ ଲେୟାର ଦିଅ ଉପରେ ଇଏ ଦିଅ ତାକୁ ଦେଲା ବେଳେ ସେ କେତେବେଳେ ଲାଗିଯାଏ ତଳେ କେତେବେଳେ ପୋଡ଼ିଯାଏ କେତେବେଳେ ଏମିତି ହୁଏ ମତେ ସେଇଥିପାଇଁ ବହୁତ ଅସୁବିଧା ହୁଏ କିନ୍ତୁ ବହୁତ ଚେଷ୍ଟା କରିଛି କିନ୍ତୁ କେତେବେଳେ କରିପାରି ନାହିଁ କାହିଁକିନା ବହୁତ ଅସୁବିଧା ହୋଇଛି ମୋତେ ସେ କାମଟା କରିବାକୁ ବହୁତ କଷ୍ଟ ଲାଗେ କଷ୍ଟ ଲାଗେ କାହିଁକିନା ଚିକେନ୍ ତାକୁ ଇଏ କରିକି ଥୁଅ ଇଏ କର ଏମିତି କଲାବେଳକୁ ତାକୁ କେତେବେଳେ ପୋଡ଼ିଗଲେ କେତେବେଳେ ପୋଡ଼ା ସ୍ମେଲ୍ ହେବ ତ କେତେବେଳେ ଏହା ହେବ ଏମିତି ହେଇ ସେଥିପାଇଁ ମୋତେ ସେ କାମଟା ବହୁତ ଅସୁବିଧା ଲାଗେ ଆଉ ସେ କାମଟା ବହୁତ ଭିଡ଼ ଲାଗେ ମୋତେ କରିବାକୁ